ଯେତେବେଳେ ମୋର କୌଣସି ଦିନ ଏମିତି ଥାଏ ଯେଉଁଦିନ କି ଚିତ୍ର ଆଙ୍କିବାକୁ ଇଚ୍ଛା ହୁଏନାହିଁ ଏହାର କାରଣ ମୁଖ୍ୟତଃ ଏ ଏପରି ହୋଇଥାଏ କି ଅଧିକ ପଢ଼ାଇ ପଢ଼ାଇବା ଫଳରେ ମୋତେ କ୍ଳାନ୍ତ ଅନୁଭବ ହୋଇଥାଏ କିମ୍ବା ମୋର ଯଦି କୌଣସି କାମ ଅଧିକା ରହିଯାଇଥାଏ ମୋତେ ମଧ୍ୟ କ୍ଳାନ୍ତ ଅନୁଭବ ହୋଇଥାଏ ଏଥିପାଇଁ ମୋତେ ଚିତ୍ର କରିବାକୁ ଏତେ ଭଲଲାଗେ ନାହିଁ କିନ୍ତୁ ସେହି ଚିତ୍ର କରିବାପାଇଁ ମୁଁ ପ୍ରେରଣା ମଧ୍ୟ ଆରମ୍ଭ କରିଥାଏ ଆଣିବାପାଇଁ ପ୍ରେରଣା କେଉଁଠୁ ପାଇଥାଏ ମୁଁ ୟୁଟ୍ୟୁବରୁ କିଛି ଭିଡ଼ିଓ ଦେଖିଥାଏ ଯେଉଁ ଭିଡ଼ିଓ କି ମୋତେ ପ୍ରେରଣା ଦେଇପାରିବ ସେଇ ଭିଡ଼ିଓ କିଛି ଦେଖିଲା ପରେ ମୋତେ ପ୍ରେରଣା ଆସେ ଯାହାଫଳରେ କି ମୁଁ ପୁଣି ଚିତ୍ର କରିବାକୁ ଆରମ୍ଭ କରେ ସବୁଦିନରେ ମୁଁ କିଛି ଚିତ୍ର ଆଙ୍କିବାକୁ ଚେଷ୍ଟା କରେ ଏବଂ ମୋର କିଛି ଅନ୍ୟାନ୍ୟ କାମ ଥାଏ ସେପରି ମଧ୍ୟ ତାକୁ ମଧ୍ୟ ମୁଁ କରିଥାଏ ଚିତ୍ରର କରିବାପାଇଁ ଅଳ୍ପ ସମୟ ମୁଁ ରଖିଥାଏ ଏବଂ ଅନ୍ୟାନ୍ୟ କାମପାଇଁ ମୁଁ ଅଧିକ ସମୟ ରଖିଥାଏ ଏଇଭଳି ଭାବରେ ମୋର ଦୈନଦିନ ରୁଟିନ୍ ଏଇଭଳି ଭାବରେ ଥାଏ